ଆମ ଅଞ୍ଚଲରେ ବେଙ୍କ ଅଛି ଆମ ବେଙ୍କର ନା ହେଉଛି ଷ୍ଟେଟ ବେଙ୍କ ଆମେ ଯେଉଁ ଅସୁବିଧା ହେଲେ ଆମେ ସେହିଠିକୁ ଯାଇଥାଉ ଆଉ ଆମେ ସେହିଠାରେ ଯାଇ ଆମର ନିଜର ପାସବୁକ ମଧ୍ୟ ଖୋଲି ଥାଉ ଏବଂ ସେହିଟାରେ ଆମେ ନିଜର ପଇସା ଆମେ ଜମା କରିଥାଉ ଯେମିତି ଆମ ପଇସା ଆମ ପାଖରେ ରହିବ ଆଉ ବିଭିନ୍ନ ଖର୍ଚ୍ଚ ହବନି ଆଉ ଯେଉଁ ଅସୁବିଧା ହେଲେ ଗଲା ଆମେ ସେହି ବେଙ୍କକେ ଯାଇ ଆମେ ବିଭିନ୍ନ ସାହାଯ୍ୟ ମାଗିଥାଉ ଆଉ ସେହି ବେଙ୍କ ଆମକୁ ବିଭିନ୍ନ ସାହାଯ୍ୟ କରିଥାଏ ସେହି ବେଙ୍କରେ ଆମେ କିଛି ଲୋନ ମଧ୍ୟ ଆଣିଥାଉ ଆମ ଅସୁ ଆମ ଅସୁବିଧା ହେଲେ ଏବଂ ଆମେ ସେ ଅସୁବିଧା ହେଲେ ଆମେ ଆଣିକି ସେହି ବେଙ୍କରେ ଖର୍ଚ୍ଚ କରିଥାଉ ଆଉ ବିଭିନ୍ନ ଜିନିଷ ମଧ୍ୟ ସେହି ବେଙ୍କରୁ ପଇସାରେ ଆନିକି ଆମେ କିନିଥାଉ ଆଉ ଯେଉଁ ପଇସା ମାନେ ଆମେ ଆମ ବ୍ୟାଙ୍କରେ ଜମା କରିଥାଉ ରଖିଥାଉ ସାଇତିରେ ଆଉ ସେହି ବେଙ୍କ ଆମକୁ ବହୁତ ସୁବିଧା ଦେଇଥାଏ ଆଉ ବେଙ୍କ ଆମର ବହୁତ ଉପକାରରେ ଆସେ ଆଉ ବେଙ୍କ ନଥିଲେ ଆମେ ବି କୌଣସି ଜିନିଷ କରିପାରୁନା ଆଉ କୌଣସି ପଇସା ମଧ୍ୟବି ଜମା କରି ପାରିନଥାନ୍ତୁ ସେହି ବେଙ୍କ ଦ୍ୱାରା ଆମେ ବହୁତ ସାହାଯ୍ୟ ଦଉଛି ଆମକୁ ଆଉ ଆମ ପଇସା ତା ଭିତରେ ସସତର୍କ ହୋଇ ଆମ ପାଖରେ ରହୁଛି ଆଉ ସୁବିଧା ଅସୁବିଧା ହେଲେ ଆମେ ସେହି ବେଙ୍କରୁ ପଇସା କାଢ଼ିକି ଆଣିଥାଉ